ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ନଅ ହଜାରେ ପାଞ୍ଚଶହ ଆଠ ଲକ୍ଷ ଏକ ହଜାର ନଅ ହଜାର ଦଶ ହଜାର ପାଞ୍ଚ ଛଅଶହ ପଚାଶ